ମୁଁ ହେଉଛି ଜଣେ ଛାତ୍ରୀ ଶୃଙ୍ଖଳିତ ଶିକ୍ଷା ସମୟାନୁବର୍ତ୍ତିତାକୁ ନେଇ ଆମର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ ହୋଇଥାଏ ବିଭିନ୍ନ ରାଜନୈତିକ ମହାପୁରୁଷମାନେ ନିଜର ଶୃଙ୍ଖଳିତ ପଥରେ ଆଗେଇ ଚାଲିଛନ୍ତି ସମୟାନୁବର୍ତ୍ତିତା ଶୃଙ୍ଖଳକର୍ତ୍ତା କହିଲେ ମନକୁ ଆସନ୍ତି ଜଣେ ଦକ୍ଷ ପ୍ରଶାସିକା ତଥା ବର୍ତ୍ତମାନର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ସେ ଗଣଶିକ୍ଷା ବିଭାଗରେ ଶିକ୍ଷା ସଚିବ ଥିଲେ ତାଙ୍କର ଆଇନ୍ କାନୁନ୍ର ସାରା ରାଜ୍ୟକୁ ରାଜ୍ୟର ବିଦ୍ୟାଳୟ ଶାସନ ହେଉଥିଲା ସେ ଥିଲେ ଜଣେ ଏକା ଧାରାରେ ଆଦର୍ଶ ପତ୍ନୀ ଶୃଙ୍ଖଳିତ ଛାତ୍ରୀ ଦକ୍ଷ ପ୍ରଶାସିକା ଓ ଜଣେ ମାର୍ଗଦର୍ଶିକା ସେ ଜଣେ ଦକ୍ଷ ଆଇପିଏସ୍ ଥିଲେ ସେ ଦକ୍ଷ ଆଇପିଏସ୍ ପଦକୁ ତ୍ୟାଗ କଲେ ଓ ରାଜନୀତିର ମଙ୍ଗ ଧରିଥିଲେ ଦେଶର ଶାସନରେ ପରିବର୍ତ୍ତନ ଆଣି ଶୃଙ୍ଖଳିତ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ ପନ୍ଦର ବର୍ଷର ବିଜେଡ଼ି ଶାସନ ତାଙ୍କୁ ପରିବର୍ତ୍ତନ କରିପାରିନଥିଲା ମାତ୍ର ଚାରି ବର୍ଷନ ଶାସନ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତାଙ୍କୁ ପ୍ରଭାବ ପକେଇଥିଲା ତେଣୁ ତାଙ୍କର ପ୍ରେରଣାରେ ସିଏ ଆଗକୁ ଯାଇଥିଲେ ତାଙ୍କୁ ସରକାରଙ୍କର କୌଣସି ଲାଳସା ବସ କରିନଥିଲା ସେ ବହୁତ ଉର୍ଦ୍ଧରେ ଥିଲେ